ପିଲାମାନେ ପିଲାମାନେ ମାନେ କେମିତି କ'ଣ ଆଗକୁ ଯିବେ ଧର ସେ ଧର ପାଠ ପଢ଼ୁଛନ୍ତି କାଲି ଧର ଚାକିରି କରିବେ ମାନେ ଆମେ ଆମ ପିଲାଙ୍କର କିଛି ଚାପ ନ ପଡ଼ୁ କେମିତି ସେ ଭଲ ପାଠ ପଢ଼ନ୍ତୁ ଭଲ ଚାକିରିଟିଏ କରନ୍ତୁ ମାନେ ସେ କାହାରି ଉପରେ ବୋଝ ନ ହୁଅନ୍ତୁ ସେ ଭଲରେ କେମିତି ତାଙ୍କ ସେ ସ୍ଵାଧୀନ ନିଜ ସ୍ଵାଧୀନରେ ନିଜେ ଜଣେ ମାନେ ଏମିତି ବାପା ମା' ହାତକୁ କେବେ ସେ ନ ନେବାକୁ ଚେଷ୍ଟା ନ କରନ୍ତୁ ଯେହେତୁ ପାଠ ପଢ଼ିଲେ କିଛି ବି ତାଙ୍କୁ ରୋଜଗାର ସଂସ୍ଥା ମିଳିବ ମିଳିଲେ ସେ ତାଙ୍କ ନିଜ ରୋଜଗାରରେ ନିଜେ ଚଳିବ